ମତେ ଗୀତ ଗାଇବା ବହୁତ ଭଲ ଲାଗେ ଏବଂ ମୁଁ ସାନ ବେଳୁ ଗୀତ ଗାଏ ମୁଁ ସାନ ବେଳୁ ଗୀତ ପ୍ରାକ୍ଟିସ୍ କରିକି ମୋର କଣ୍ଠ ବହୁତ ଭଲ ହୁଏ ତେଣୁ ମୋର ଗୀତ ଶୁଣିବା ପାଇଁ ମୋର ସବୁ ପରିବାର ଏବଂ ସାଙ୍ଗସାଥି ବନ୍ଧୁବାନ୍ଧବ ସମସ୍ତଙ୍କୁ ମୋ ଗୀତ ଭଲ ଲାଗେ ଏବଂ ମୁଁ ମୋର ନିଜ ଜିଲ୍ଲା ସ୍ତରୀୟ କିମ୍ବା ନିଜ ଆମ ଗ୍ରାମରେ କିମ୍ବା ଷ୍ଟେଟ୍ ବାହାରେ ମଧ୍ୟ ଗୀତ ଗାଇ ସାରିଛି ଏବଂ ମୋର ଗୀତକୁ ଶୁଣି ଅନେକ ଲୋକ ପ୍ରଶଂସା ମଧ୍ୟ କରନ୍ତି ଏବଂ ମୋର ଗୀତ ଶୁଣି ଅନେକ ଲୋକଙ୍କୁ ବହୁତ ଭଲ ଲାଗେ ଏବଂ ମୁଁ ଗୀତ ଗାଇବା ଦ୍ୱାରା ମୋତେ ନିଜକୁ ବହୁତ ଶାନ୍ତି ଅନୁଭୂତ ହୁଏ ଏବଂ ଗୀତ ଗାଇବା ସଂଗେ ସଂଗେ ମୋତେ ଡ୍ୟାନ୍ସଇଙ୍ଗ ବା ନାଚ କରିବା ପାଇଁ ମୋତେ ବହୁତ ଭଲ ଲାଗେ ଏବଂ ମୋତେ ମୁଁ ଅନ୍ୟ ଏକ ଜାଗାରେ ନାଚ ମଧ୍ୟ ପାଟିସିପେଟ୍ କରିଆସିଅଛି ଏବଂ ମୁଁ ନାଚ ମଧ୍ୟ ଭାଗ ନେଇଛି ଗୀତ ମଧ୍ୟ କମ୍ପିଟିସନରେ ମଧ୍ୟ ଭାଗ ନେଇଛି ଆଉ ଅନେକ ପ୍ରାଇଜ୍ ମଧ୍ୟ ଆଣି ସାରିଛି ଏବଂ ମୋ ଗୀତକୁ ବହୁତ ଲୋକ ପସନ୍ଦ କରନ୍ତି ଏବଂ ତାଙ୍କୁ ଘରେ ମଧ୍ୟ ମୋତେ ଡାକନ୍ତି ଗୀତ ଗାଇବା ପାଇଁ କିମ୍ବା ନାଚ କରିବା ପାଇଁ ମୋତେ ଗୀତ ଗାଇବା ସହ ନାଚ କରିବା ସହ ମୋତେ କୁକ୍ ବି କରିବା ପାଇଁ ମୋତେ ବହୁତ ଭଲ ଲାଗେ ବା ରୋଷେଇ କରିବା ବହୁତ ମୋତେ ଭଲ ଲାଗେ ମୁଁ ଘରେ ଖାଲି ଥିବା ସମୟରେ ମୁଁ ଟିକିଏ ଟିକିଏ ମୋର ବୋଉଙ୍କୁ ମୁଁ ସାହାଯ୍ୟ କରେ ରୋଷେଇ କରିବାରେ ଯଥା ଛୋଟ ଛୋଟ ଜିନିଷ ମୋ ବୋଉଙ୍କୁ ପନିପରିବା କାଟିବାରେ କିମ୍ବା ତାଙ୍କ ହାତ ଟିକିଏ ଟିକିଏ ବଢ଼େଇବାରେ ମୋତେ ବହୁତ ସାହାଯ୍ୟ ତାଙ୍କୁ ଲାଗେ ଏବଂ ମୁଁ ତାଙ୍କୁ ସାହାଯ୍ୟ କରିବା ପାଇଁ ବହୁତ ଭଲ ଲାଗେ ଏବଂ ମୁଁ ରୋଷେଇ କରିବା ସମୟରେ ମଧ୍ୟ ଗୀତ ବୋଲି ଥାଏ ଏବଂ ଗୁଣୁ ଗୁଣୁ କରି ମୋତେ ଗୀତ ଗାଇବା ପାଇଁ ବହୁତ ଭଲ ଲାଗେ ଏବଂ ରୋଷେଇ କରିବା ସମୟରେ ମୁଁ ଗୁଣୁ ଗୁଣୁ କରି ବି କରି ଗୀତ ଗାଇଲେ ଫ୍ୟାମିଲିରେ ବା ଆମ ପରିବାରରେ ସମସ୍ତଙ୍କୁ ବହୁତ ଭଲ ଲାଗେ ଗୀତ ଗାଇବା ଦ୍ୱାରା ଗୋଟିଏ ପୋଜିଟିଭ୍ ଫିଲଟା ଲାଗିଥାଏ ଏବଂ ସମସ୍ତଙ୍କୁ ମନମୁଗ୍ଧ କରିଥାଏ ମୁଁ ଗୀତ ଗାଇବା ସହ ମୁଁ ଗୀତ ମଧ୍ୟ ଶୁଣିଥାଏ ଏବଂ ଗୀତର ପ୍ରାକ୍ଟିସ୍ ମଧ୍ୟ କରେ ଏବଂ ସେହି ଗୀତକୁ ପୁଣି ଥରେ ଗାଏ ତ ଗୀତ ମୋତେ ବାରମ୍ବାର ଗାଇବା ଦ୍ୱାରା ମୋତେ ଗୀତଟା ନିଜକୁ ମଧ୍ୟ ବହୁତ ଭଲଲାଗେ ଏବଂ ସେହି ଗୀତ ମୁଁ ଅନ୍ୟମାନଙ୍କୁ ଶୁଣେଇଲେ ଅନ୍ୟମାନେ ମଧ୍ୟ ବହୁତ ଖୁସି ହୋଇଯାଆନ୍ତି ମୁଁ ଗୀତ ଗାଇବା ଦ୍ୱାରା ଏବଂ ନାଚ କରିବା ଦ୍ୱାରା ଅନେକ ପ୍ରାଇଜ୍ ମଧ୍ୟ ଆଣିସାରି ଅଛି ଏବଂ ସେଥିମଧ୍ୟରୁ ମୋତେ ଗୀତ ଗାଇକି ନାଚ କରିକି ବହୁତ ଆନନ୍ଦ ଲାଗେ ଏବଂ ଖୁସି ଲାଗେ ଏବଂ ରୋଷେଇ ମଧ୍ୟ କରିବାରେ ବହୁତ ଖୁସି ଲାଗେ